ଆଜିକାଲି ପିଲାମାନେ ଖେଳୁଥିବା କିଛି ନୂଆ ଗେମ୍ ହେଇଛି ବେସ୍ ବଲ୍ ଏହି ବେସ୍ ବଲ୍ ମଧ୍ୟ ବଳ ଭାରେ ଧୀରେ ଧୀରେ ଚାରିଆଡ଼େ ଖେଳିଲେଣି ଏବଂ ଏହି ଗେମ୍ର ଆଦୃତ ମଧ୍ୟ ବଢ଼ିଲାଣି